ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ କହିବାକୁ ଗଲେ ମୋତେ ସାଧାରଣତଃ ବିଜ୍ଞାନ କ୍ଷେତ୍ରଟି ବହୁତ ଭଲ ଲାଗେ ଓ ଆକର୍ଷିତ କରିଥାଏ କାରଣ ବିଜ୍ଞାନ ଏକ ଆମ ଜୀବନର ଏକ ଅଙ୍ଗ ହୋଇଗଲାଣି କାହିଁକି ନା ଆମେ ପୁରୁଣା ଦିନର ଜିନିଷକୁ ଆଉ ଏତେଟା ଆଦୃତ କରୁନାହାଁନ୍ତି ଆମେ ନୂଆ ଜିନିଷ କେମିତି ଭଲ ଭଲ ଜିନିଷକୁ ଆମେ ସେଥିରୁ ଭଲ ସୁବିଧା ପାଇପାରିବା ସେଥିରୁ କଣ ଆମକୁ ମିଳିପାରିବ ଆମେ ସେହି ଚିନ୍ତାଟା କରୁଛନ୍ତି ଯେମିତି କି ଆଜିକା ଦିନରେ ବିଭିନ୍ନ ପ୍ରକାର ଇଲୋଟ୍ରୋନିକ୍ସ ଆଇଟମ୍ ବାହାରିଲାଣି ଯେମିତି କି ମୋବାଇଲ ହେଉ ଟିଭି ହେଉ ଏଲ୍ଇଡ଼ି ହେଉ ଇଏସବୁ ଅତି ସହଜ ଉପାୟରେ ଆଉ ଭଲ ଭଲ ଫିଚର୍ସ ଏଥିରେ ମିଳୁଛି ଯେଉଁଟାକି ଆଗକାଳ ଜୀବନ ମାନେ ପୂର୍ବ ପିଢ଼ୀରେ ସେଟା ନଥିଲା କିନ୍ତୁ ମୋତେ ସାଧାରଣତଃ ଇଲୋଟ୍ରୋନିକ୍ସ ଜିନିଷ ଗୁଡ଼ିକ ବହୁତ ଭଲ ଲାଗେ ନୂଆ ନୂଆ ଇଲୋଟ୍ରୋନିକ୍ସ ଜିନିଷ ଯାହା ମାର୍କେଟକୁ ଆସେ ବଜାରକୁ ଆସେ ମୁଁ ସେହି ଜିନିଷ ଗୁଡ଼ିକୁ କିଣିବାକୁ ପସନ୍ଦ କରେ ଯେମିତି କି ସ୍ମାର୍ଟ ୱାଚ୍ ମୋବାଇଲ କି ଏଲ୍ଇଡ଼ି ଟିଭି କି ହୋମ୍ ଥିଏଟର୍ ଏଇ ଟାଇପ୍ର ଜିନିଷ ମୁଁ ଏହିସବୁ ଜିନିଷ ଗୁଡ଼ିକ ମୋତେ କିଣିବାକୁ ଭାରି ଭଲ ଲାଗିଥାଏ